ଆମେ କଲମିରୁ ଗଛ କେବେ ଲଗାଇ ନାହୁଁ ମଞ୍ଜିରୁ ଆମେ ଗଛ ଲଗାଇ ଥାଉଁ ହଳ କରୁ ବିଲରେ ହଳ କରୁ କରିକି ମଞ୍ଜି ଲଗାଉ ମଞ୍ଜି ଲଗେଇକି ଗଛ ହୁଏ ଗଛ ହେଲେ ଆମେ ତାକୁ କୋଡ଼ୁ ଖତ ଦଉଁ ପାଣି ଦଉଁ ପାଣି ଦେଇକି ହଁ ବଢ଼ଉଁ ଗଛକୁ ତାପରେ କୋଡ଼ୁ ମସଲା ସାର ମସଲା ଆମେ ଦଉଁ ଦେଇକି ଦେଇ ତାକୁ ଚେଷ୍ଟା କରୁ ବଢ଼ିବା ପାଇଁ ଗଛଟି କୁ ଆଉ ଆମର ଲଗଉଁ ଆଖୁ ଲଗଉଁ କଣ୍ଟାଫଳ ଲଗଉଁ ବିରି ବୁଣୁ କୋଳଥ ବୁଣୁ ବାଦାମ ଲଗଉଁ ମକା ଲଗଉଁ କଲରା କଲରା ଆଉ ପୋଟଳ ଲଙ୍କା ହଳଦୀ ଏସବୁ ବିଲ ମାନଙ୍କରେ ଆମେ ଚାଷ କରୁଁ ଆଉ ଫୁଟି କାକୁଡ଼ି ବିଲାତି ଶାଗ ଶାଗ ଆଉ ଶମ୍ବୁ ସବୁମଞ୍ଜି ବିଲରେ ଆମେ ଲଗାଇଥାଉଁ ଲଗାଇ ଥାଇ ଏ ଲଗଉଁ ପାଣି ବି କଳ ଲଗାଇ ମଟର ଲଗାଇ ଆମେ ପାଣି ଦେଇଥାଉଁ